କନ୍ଧମାଳ ଜିଲ୍ଲାର ମୁଖ୍ୟ ଶିଳ୍ପ ଅର୍ଥନୀକ ଉତ୍ସଗୁଡ଼ିକ ଯେମିତିକି ଆମର ଧାନ ହେଉ ହଳଦୀ ବି ହେଉଛି ଆମେ ଧାନ ପ୍ରାୟତଃ ଚାଷ କରୁ ବାର ବାରମାସି ଚାଷ ହେଉଛି ଯେମିତିକି ଡାଳୁଅ ଧାନ ହୁଏ ଏଇଟା ବି ଧାନଟା ପ୍ରାୟତଃ ଚାଷ କରିବା ପରେ ବି ଆମର ଧାନ ଖାଇବାପାଇଁ ରଖୁ ଯଦି ଦରକାର ପଡ଼ିଲେ ବିକି ବି ଦେଉଛୁ ଧାନ କରିବାଦ୍ୱାରା ଆମେ ଚାଉଳ ହୁଏ ଚାଉଳ ବି କରାହେଉଛି ଦରକାର ପଡ଼ିଲେ ତାକୁ ଆମେ ବିକ୍ରି କରୁ ଆଉ ହଳଦିଟିଏ ହଳଦୀଟା ବି ସେହିପରି ତାକୁ ଯେଉଁ ମାଧ୍ୟମରେ କରୁଛୁ ହଳଦୀକି ସିଝେଇଥାଉ ସିଝେଇକି ନା ତାକୁ ପୁଣି ଶୁଖାଉ ଶୁଖେଇବାର ତିନି ଚାରିଦିନ ପରେ ପୁଣି ତାକୁ ଆମେ ଗୁଣ୍ଡ କରିଥାଉ ଗୁଣ୍ଡ କରିବାପରେ ଆମେ ଖାଇବାପାଇଁ ଆମେ ବ୍ୟବହାର କରି ବ୍ୟବହାର କରିବାପାଇଁ ରଖିଥାଉ ଏବଂ ବାହାରକୁ ବି ଆମେ ବିକ୍ରୟ କରୁଛୁ ଯେଉଁଟା ବି ଆମର ନିହାତି ଦରକାର ଦୁଇ ପଇସା ପାଇବାପାଇଁ ଆଉ ଆମର ଘର ପରିବାର କେମିତି ଉନ୍ନତି ହେଉ ସେହି ଅନୁସାରେ ବି ଆମେ କରୁଛୁ ପିଲାମାନଙ୍କର ପାଠପଢ଼ା ଆଉ କିଛି ନିଜସ୍ୱ ରୋଜଗାର ପାଇଁ ବି ଆମେ କାମ କରିଥାଉ ତା'ପରେ ଛୁଆମାନଙ୍କର ପାଠପଢ଼ା ପାଠପଢ଼ାକୁ ନେଇକି ନା ବି ଆମେ ସଜାଗ ରହୁଛୁ ମାନେ ଦରକାର ପଡ଼ିଲେ ଆଜି ଧାନ ଅଛି ହଳଦୀ ଅଛି ତାକୁ ବିକ୍ରି କରୁ ପିଲାମାନଙ୍କ ଟ୍ୟୁସନ୍ ଟ୍ୟୁସନ୍ ଫିସ୍ ଆଉ ସ୍କୁଲ ଫିସ୍ ବି ତାଙ୍କର ପିନ୍ଧାପିନ୍ଧି କରିବାପାଇଁ ପୋଷାକ ବା ଅନ୍ୟମାନଙ୍କୁ ଯିଏ ବି ଆସନ୍ତି ଆମ ଘରକୁ ତାଙ୍କପାଇଁ ବି କିଛି ରୋଜଗାର କରି ପର ପଇସା ରଖିଥାଉ